ମୁଇଁ ଲାଲ ସାର୍ଟଟା ଯେନ୍ କିଣିଥିଲି ମାନେ ଖରାଦିନରେ ପିନ୍ଧିବାର୍ ଲାଗି ଭଲ୍ ଲାଗୁଛେ ଲାଲ କଲର୍ ବି ଭଲ୍ ଲାଗୁଛେ ଆର୍ ମନ୍ଦିର୍ ଫନ୍ଦିର୍ କି କେନ୍କେ ପାର୍ଟି ସାଙ୍ଗ୍ମାନଙ୍କ ସାଙ୍ଗରେ ଗଲେ ସାଙ୍ଗ୍ମାନେ କହିସନ୍ ବହୁତ ବଢ଼ିଆଁ ହୋଇଛେ ଆର୍ ଭଲ୍ ଲାଗୁଛେ ବୋଲି କହୁଛନ୍ ଆର ସାର୍ଟ୍କେ ଦେଖ୍ଲା ବେଳକେ ମାନେ ରେଟ୍ ଅପେକ୍ଷା ବହୁତ ବଢ଼ିଆଁ ଅଛେ